ହଁ ମ୍ୟାଡ଼ାମ କ'ଣ ନେବାର ଅଛି ଆମ ଫର୍ଣ୍ଣିଚର୍ ଦୋକାନରୁ ହଁ ଆମ ଦୋକାନରେ ସବୁ ଜିନିଷ ଅଛି ଏଇନା କାଣା କାଣା ନେବ ତମେ କେତେ ଟଙ୍କା ଭିତରେ ନେବ ଆମର ପାଖରେ ଅଛି ସାତ ହଜାରରୁ ତିରିଶ ହଜାର ପର୍ଯ୍ୟନ୍ତ ଡ୍ରେସିଂ ଟେବଲ୍ ସବୁ ଅଛି କ'ଣ ନେବ ସବୁ କୁହ କେତେ ଟଙ୍କା ଦାମ୍ରେ ନେବ ସେ କାଠଟା ଅଛି ଆଉ ଗୋଟେ ଷ୍ଟିଲ୍ର ଅଛି କାଠବାଲା ନେବ ନା ଷ୍ଟିଲ୍ର ନେବ କାଠବାଲା ଆଣିଲେ ଏମିତି ଭଲ କାଠ ନାହିଁ ଟିକେ ଧଡ଼ ଧଡ଼ ହଉଚି ନେବ ଯଦି ନିଅ ଆମର ଭଲ ମୁଁ ତ କହିଲି ନା ଆମର ସାତ ହଜାରରୁ ତିରିଶ ହଜାରରେ ସବୁ ଅଛି ଯାହା ନେବା କଥା ନିଅ ହଁ ମୁଁ ତ କମାଇ ଦେବି ଆ ଦାମିକିଆ ନେବ କ'ଣ ନେବ ଦାମିକିଆ କେତେ ଟଙ୍କାରେ ଦଶ ତାରିଖରେ ନେବ ଆଉ କ'ଣ କ'ଣ ନେବ ଆମ ଦୋକାନରେ ସବୁ ଜିନିଷ ଅଛି ଆଉ କ'ଣ କ'ଣ ନେବ ଆମର ଚେୟାର୍ ଅଛି ଟେବଲ୍ ଅଛି ଖଟ ବାଲ୍ଟି ମଗ୍ ସବୁ ଜିନିଷ ଅଛି ଯାହା ଦରକାର ଆମ ଦୋକାନରେ ଏଠି ସମସ୍ତେ ଲୋକ ଆସିକି ନେଉଛନ୍ତି ପଚାରିଦେବ ସ ଖଟ ନବେ ଖଟ ବି ଅଛି ବହୁତ ଭଲ ଖଟ ଅଛି ବାରହଜାର ଠୁ ଲଗାଇକି ପଚାଶ ହଜାର ପର୍ଯ୍ୟନ୍ତ ଖଟ ଅଛି ପଚାଶ ହ ପଚାଶହଜାର ଟଙ୍କିଆ ଖଟଟା ବହୁତ ଭଲ ନେଉ ନାହାନ୍ତି ପଚାଶହଜାର ଖଟଟା ପଚାଶ ହଜାର ଟଙ୍କା ଖଟ ମାନେ ଜାଣିଛନ୍ତି ତ ପୁରା ବହୁତ କାମ ହୋଇଛି ପୁରା ବକ୍ସ ଖଟ ସେହିଥିରେ ଯଦି ତୁମେ ପଟା ପଡ଼ିଥିବ ତା ଭିତରେ ବକ୍ସ ଭଳିଆ ଥିବ ଯଦି କ'ଣ ସାମାନ ଫାମାନ ରଖିବାକୁ ଚାଁହୁଛ ସେ ବକ୍ସ ତଳେ ରଖିଦେବ ଆଉ ସେ ଖଟର ଡିଜାଇନ୍ ଦେଖିବ ପୁରା ଆଖି ଲୋଭା ହୋଇଯିବ କେଉଁଟା ନେବେ ଦେଖ ହଁ କେଉଁଟା ନେବେ କହୁନାହାନ୍ତି ଆସୁନାହାନ୍ତି ଦେଖିବେ କେଉଁ କେଉଁ ଖଟ

ହଁ ହୁଁ ଆଉ ବାଲ୍ଟି ଅଛି ମଗ୍ ଅଛି ବାଲ୍ଟି ଯାକ କମ ପଇସା ଷାଠିଏରୁ ତିନିଶହ ଟଙ୍କା ଭିତରେ ଅଛି ଆମର ସବୁ ପଚାରିଦିଅ ସମସ୍ତଙ୍କୁ ଆମ ଦୋକାନରୁ ସମସ୍ତେ ଆସିକି ନିଅନ୍ତି ହୁଁ ହୁଁ ଆଉ ଚେୟାର୍ ମଧ୍ୟ ଅଛି ନେଉନାହାନ୍ତି ଦେଖୁନାହାନ୍ତି କ'ଣଟା ନେବେ ଆଗେ ଦେଖନ୍ତୁ ହୁଁ ଚେୟାର୍ ଭଲ ଭଲଟା ଅଛି ନିଅନ୍ତୁ ଦୁଇଶ ଟଙ୍କାରୁ ଷ୍ଟାଟିଙ୍ଗ ହଁ ହଁ ଦେଖ ଦେଖ ବାଛ ଆଉ ବାଛିକି ମୋତେ ଆଣିକି ଏଇଠିକୁ ଦିଅ ମୁଁ ବିଲ୍ କରିବି ଆଉ